ହଁ ଖାଦ୍ୟ ସମ୍ଵନ୍ଧୀୟ ପରମ୍ପରା ଅନ୍ଧବିଶ୍ୱାସ ଆଜି ବି ଅଛି କାରଣ ଆମେ ଯେତେବେଳେ ଘରେ ରୋଷେଇ କରୁ ରୋଷେଇ ହୋଇସାରିଲା ପରେ କେହି ନ ଖାଇ ତାକୁ ପ୍ରଥମେ ଆମେ କ'ଣ ନା ଅଗ୍ନି ଦେବତାକୁ ଦେଇଥାଉ ତା'ପରେ ଯାକ ଘରର ସମସ୍ତ ସଦସ୍ୟ ତା'ପରେ ଯାକ ଭାତ ଖାଇଥାନ୍ତି ଠିକ ସେହିପରି ଆମେ ଯେତେବେଳେ ବାହାରକୁ ଯାଉ ବାହାରୁ କୌଣସି ଖାଦ୍ୟ ସାମଗ୍ରୀ ବରା କି ଭାତ କି ବା ଡାଲମା ଯାହାବି ବାହାର ଦ୍ରବ୍ୟ କିଣିକି ଆଣୁ ତାହା ଆମେ ତଳେ ପକାଇ ଖାଇଥାଉ କାହିଁକିନା ଆମର ଅନ୍ଧବିଶ୍ୱାସ ଅଛି ଯେ ସେଠି କ'ଣ ଭୂତ ପ୍ରେତ ଥିବେ ବୋଲି ଆମେ ତାହା ପକାଇ ତା'ପର ଯାକ ଖାଇଥାଉ ଠିକ ସେହିପରି ଆମେ ଘରେ ଯେତେବେଳେ ଭାତ ଖାଉ ବାପା କି ମା କି ଯିଏ କି ମୁଁ କି ସମସ୍ତେ ଖାଇଥାଉ ତଳେ ଭାତ ପକାଇଲା ପରେ ହି ଖାଇଥାଉ ଠିକ ସେହିପରି ଏହି ଏହି ଅନ୍ଧବିଶ୍ୱାସ ଏବେ ପର୍ଯ୍ୟନ୍ତ ଚାଲି ରହିଛି